ହଁ ଆପଣ କେଉଁଠୁ କହୁଥିଲେ ହଁ ହଁ କୁହନ୍ତୁ ହଁ ମୁଁ ଗାଡି଼ ଡ୍ରାଇଭର ହଁ କୁହନ୍ତୁ କ'ଣ ଆଉ କୁଆଡ଼େ ବୁଲିବାର ଅଛି କି କୁଆଡ଼େ ଯିବାର ଅଛି କୁହନ୍ତୁ ହଁ ମୁଁ ବୁଲାଇ ପାରିବି ଆପଣ କୁହନ୍ତୁ କେଉଁ କେଉଁ ଜାଗା ବୁଲିବାକୁ ଚାହୁଁଛନ୍ତି ଉଁ ହୁଁ ହଁ ଆପଣ କେଉଁଦିନ ବାହାରିବାକୁ ଚାହୁଁଛନ୍ତି କେଉଁଦିନ ବୁଲିବେ ହଁ ହଁ ଆଉ ଟାଇମଟା ବି କହିଦେବେ କେତେଟାକୁ ହଉ ଆପଣ କେଉଁଠି ରହିବୁ

ହଁ ଆପଣ ଲୋକେଶନ୍ ସେୟାର କରନ୍ତୁ ମୁଁ ବୁଲାଇବାକୁ ନେବି ଆପଣ ଫାଷ୍ଟ କେଉଁଠିକି ଯିବାକୁ ଚାହୁଁଛନ୍ତି ହଁ ଆମର ପୁରୀରେ ଫେମସ୍ ଅଛି ଜଗନ୍ନାଥ ମନ୍ଦିର ଆଉ ସମୁଦ୍ରବି ଅଛି ଆଉ ମୁଁ ସେଇଠି ନେଇକିରି ବୁଲାଇ ନେବି ତାପରେ କେଉଁଠି ଯିବେ କୋଣାର୍କରେ ଆମର ସୁର୍ଯ୍ୟମନ୍ଦିର ଅଛି

ହଁ ବିଜୁପଟନାୟକ ପାର୍କ ସେଇଠି ହଁ ବେଲଶ୍ଵର ଅଛି ଯେ କିନ୍ତୁ ଆମର ପୁରୀରୁ ଭଞ୍ଜ ମାର୍କେଟେ ବେଶି କିଲୋମିଟର ଲାଗିଯିବ ହଁ ପ୍ରାୟ କୋଡି଼ଏ କିଲୋମିଟର କି ବେଶି ହେଇଯିବ ମୋ ମାନେ ଆପଣ ଯଦି ପୁରୀରୁ ଯଦି ଭଞ୍ଜନଗର ଆସିବାକୁ ଚାହୁଁଛନ୍ତି ତାହାଲେ ଦଶହଜାର ଟଙ୍କା ନେଇଯିବେ

ନାହିଁ କମ୍ ହେବନି କାରଣ ସେଇଠୁ ଏଇଠିକି ଆସିବାକୁ ବେଶି ଦୂର ଆଉ ଥରେ ଆଉ ନାହିଁ ନାହିଁ ଆପଣଙ୍କୁ ଦେଖିକି ନୁହଁ ଏଇ ଦେଖୁଛ ପେଟ୍ରୋଲ ରେଟ୍ବି ଆମର ଓଡ଼ିଶାରେ ବେଶି ବଢି଼ଯାଇଛି ହେଇପାରିବନି ହଁ ଦେଖିବା ହଉ ଚେଷ୍ଟା କରିବି ଆପଣଙ୍କୁ ହଜାର ଦୁଇହଜାର ଆମେ କାଟିଦବୁ ଆଉ ଆପଣକୁ ଓ ହଁ ହଁ ଫୋନପେ ଚଳିବ ଆମର ଏଇଠି ହଁ ମୋର ଏଇଟା ହିଁ ଫୋନପେ ନମ୍ବର ଆଉ ଆପଣ ଖାଲି କେଉଁଠି କେଉଁଠି ଯିବାକୁ ଚାହିଁବେ ସେଇଠି ଖାଲି କହିଦେଲେ ମୁଁ ନେଇକିରି ଆପଣଙ୍କୁ ବୁଲାଇ ନେବି ହ ହଉ ରଖିଲି